ମୁଁ ପାଠାଗାର ନୟାଗଡ଼ ଜିଲ୍ଲାର ନିଧି ଅଜାଙ୍କର ପାଠାଗାର ପରିଦର୍ଶନ କରିଛି ଏବଂ ଯେଉଁଟାକି ବର୍ତ୍ତମାନ ଓଡ଼ିଶା ସରକାରଙ୍କର ବିଧାନସଭାର ସଦସ୍ୟମାନେ ଆସିକି ପରିଦର୍ଶନ କରିଯାଇଛନ୍ତି ଏବଂ ମୋର ମୋର ଗୋଟିଏ ବ୍ୟକ୍ତିଗତ ଲାଇବ୍ରେରୀ ଅଛି ଛୋଟ ଲାଇବ୍ରେରୀ ଟିଏ ଅଛି ଯେଉଁଥିରେ କି ସାହିତ୍ୟ ବିଭିନ୍ନ ଭାଷା ସାହିତ୍ୟର ବିଭିନ୍ନ ପ୍ରକାର ଲେଖକଙ୍କର ବହି ଏବଂ କିଛି ଏ ପୌରାଣିକ ବହି ଏବଂ ଗାଣିତିକ ଉପାୟର କିପରି ବିଭିନ୍ନ ଗଣିତ ସମାଧାନ ତାର ବି ବହିଗୁଡ଼ାକ ମୋ ପାଖରେ ମୋ ଛୋଟ ଲାଇବ୍ରେରୀରେ ମହଜୁଦ ହୋଇକି ଅଛି ଏବଂ ଗୋଟିଏ ସ୍ଵପ୍ନର ଲାଇବ୍ରେରୀ କରିବା ପାଇଁ ମୋର ବି ଇଚ୍ଛା ଅଛି ଯେଉଁଟାକି ଆମ ପାଖ ଗାଁ ଅଞ୍ଚଳରେ ଯେଉଁ ଲୋକମାନେ କୌଣସି ପୁସ୍ତକ ପଢ଼ିବା ପାଇଁକି ବି ସୁବିଧା ନାହିଁ ଏବଂ କୌଣସି ପୌରାଣିକ ବହି ହେଉ କି ସେ କି ଗୋଟିଏ ଖବରକାଗଜ ହେଉ ଯେକୌଣସି ପଢ଼ିବା ପାଇଁ ବି ତାଙ୍କ ଭିତରୁ ସେହି ଲାଇବ୍ରେରୀ କରାଗଲେ ସେ ସନ୍ଧ୍ୟାବେଳେ ପୌରାଣିକ ବହି ହେଉ କି ଦିନ ଦୁଇପହରେ କି ହେଉ ତାଙ୍କ ସେ ଆସିକି ଦେଶର ବା ଦୁନିଆଁର ହାଲଚାଲ୍ ପଢ଼ି ଜାଣିବା ପାଇଁକି ଖବରକାଗଜଟିକୁ ମଧ୍ୟ ପଢ଼ି ପାରିବେ